ଆମ ଗାଁରେ ବିଭିନ୍ନ ସଂସ୍କୃତିର ଲୋକମାନେ ବାସ ବାସ କରନ୍ତି ଯାହାଦ୍ୱାରା ଆମ ଗାଁରେ ଭିନ୍ନ ଭିନ୍ନ ସଂସ୍କୃତି ରହିଥାଏ ଯାହାଫଳରେ ଗୋପାଳଙ୍କ ପର୍ବ ହେଉଛି ଦୋଳ ଆଉ କ୍ଷତ୍ରୀୟମାନଙ୍କର ପର୍ବ ହେଉଛି ରକ୍ଷା ପୂର୍ଣ୍ଣିମା ଯାହାଫଳରେ ସେମାନେ ଏହି ପର୍ବ ଦ୍ୱାରା ନିଜକୁ ନିୟୋଜିତ କରିପାରିଥାନ୍ତି ତେଲିମାନଙ୍କର ମଧ୍ୟ ଅଲଗା ପର୍ବ ରହିଛି ଓଡ଼ିଆମାନଙ୍କର ମଧ୍ୟ ଅଲଗା ପର୍ବ ରହିଛି ସେମାନେ ଆମ ପର୍ବରେ ଆସି ଆମ ସହିତ ମିଳିମିଶି ସହଯୋଗ କରନ୍ତି ଆମ୍ଭେମାନେ ମଧ୍ୟ ସେମାନଙ୍କ ପର୍ବରେ ଯାଇ ମିଳିମିଶି ମିଳିମିଶି ସହଯୋଗ କର ଏହି ସହଯୋଗରେ ହିଁ ଆମ ଗାଁରେ ଏହି ପର୍ବର ସୃଷ୍ଟି ଏବଂ ଶେଷ ଯଦି ଆମେମାନେ ସହଯୋଗ ନ କରିବୁ ସେ ସେ ପର୍ବର କେବେ ଉନ୍ନତ ହୋଇ ଉନ୍ନତି ହୋଇପାରିବେ ନାହି ଯାହାଫଳରେ ଏକ ଉନ୍ନତତର ଜୀବନଯାପନ ପାଇଁ ଆମେ ସମସ୍ତେ ମିଳିମିଶି ବାସ କରିବା ଆବଶ୍ୟକ ଆମ୍ଭେମାନେ ଗୋଟିଏ ଗ୍ରାମରେ ବାସ କରୁଛେ ଗୋଟିଏ ଅଞ୍ଚଳର ବାସିନ୍ଦା ଯାହାଫଳରେ ଆମ୍ଭେମାନେ ନିଜକୁ ନିୟୋଜିତ କରିପାରିବା ଆମ୍ଭେମାନେ ନିଜକୁ ଏକତ୍ରିତ ଭାବେ ମନେ କରିପାରିବା ଆମେମାନେ ମିଳିମିଶି ବାସ କଲେ ଆମ ଗାଁର ଉନ୍ନତି ସାଧନ ହୋଇପାରିବ